ଭାଗୀରଥି ରେଷ୍ଟୁରାଣ୍ଟରୁ କହୁଛନ୍ତି କି ହଁ ହଁ ଆକ୍ଚୁଆଲି ମୋର ଗୋଟେ ବିନା ପିଆଜ ରସୁଣର ପ୍ଲେଟ୍ ଗୋଟେ ଅର୍ଡ଼ର୍ କରିବାର ଥିଲା ନାଇଁ ନାଇଁ ମୋ ପାଇଁ ନୁହଁ ସେ ମୋ ସାଙ୍ଗ ପାଇଁ ହଁ ସେ ଯେଉଁ ନର୍ଲା ଯେଉଁ ତ୍ରିନାଥ ମନ୍ଦିର ଅଛି ସେଇଠି ଗୋଟେ ନୀଳ କଲରର ବିଲଡିଂ ଅଛି ତା'ର ହଁ ହଁ ଗ୍ରାଉଣ୍ଡ ଫ୍ଲୋରଟା ହଁ ସେଇଠି ତାଙ୍କର ନେମ୍ ପ୍ଲେଟ୍ ବି ଲାଗିଛି ଆଜ୍ଞା ଆଜ୍ଞା ହଁ ଗଙ୍ଗାଧର ମେହେର ଆଜ୍ଞା ସେହି କଲୋନିରେ ଆପଣ ଠିକ୍ ଅଛି ସେଠି ମୋ ସାଙ୍ଗ ରହୁଛି ସିଏ ଆପଣଙ୍କୁ ପେମେଣ୍ଟ କରିଦେବ ଆପଣ ଟିକେ ଦୟାକରି ଡେଲିଭେରି କରିଦିଅନ୍ତୁ ରହିଲି ଥାଙ୍କ୍ ୟୁ